ଗାଁରେ ଥଣ୍ଡା ହେଲେ ଆମେ ତୁଳସୀ ପତ୍ର ଚିପୁଡ଼ି ତାର ରସରେ ମହୁ ମିଶାଇ ପିଇଥାଉ ତାପରେ ଗରମ ଚାହା ଗରମ ବାମ୍ଫ ଓ ଗରମ ସେକ ମଧ୍ୟ ନେଇଥାଉ